ଆଜ୍ଞା ଆପଣ ଏହି ନ୍ୟୁଜପେପର୍ ବାଲା କହୁଥିଲେ ତ ମୁଁ ଆପଣଙ୍କୁ ଏହିଥିପାଇଁ କଲ୍ କରିଥିଲି ଯେ ମୋର ଦୁଇଟା ପିଲା ଦରକାର ଗାର୍ଡ଼ ଦରକାର ଦୁଇଟା ମୋର କାମ କରିବା ପାଇଁ ଆଉ ଆପଣଙ୍କ ଏହି ଯେଉଁ ସମାଜ ପେପର୍ରେ ମୋର ଟିକିଏ ବାହାର କରିବାର ଅଛି ତାଙ୍କର ବିଜ୍ଞାପନାଟା ଟିକିଏ ବାହାର କରିବାର ଅଛି ଆଉ ଆପଣ ଟିକିଏ ବାହାର କରିଦେଇଥାନ୍ତେ ମୁଁ ଏହି ଆମ ଯାଜପୁର ଜିଲ୍ଲାର ପଛୁଵ ପଞ୍ଚାୟତରୁ କହୁଥିଲି ଇତିଶ୍ରୀ ଜେନା

ଆଜ୍ଞା ମୁଁ ଏହି ଗୁଟେ ଓମଫେଡ଼ ପାର୍ଲର ଖୋଲିକି ବସିଛି ଆଉ ମୋର ଆଉ ଦୁଇଟା ପିଲା ଦରକାର ଥିଲେ ମୁଁ ଆଉ ଖୋଜାଖୋଜି କରିବା ପାଇଁ ଟାଇମ୍ ହେଉନି ନା ତ ଯଦି ମୁଁ ଆପଣଙ୍କ ସମାଜ ପେପର୍ ତ ବହୁତ ଲୋକ ପଢ଼ୁଛନ୍ତି ତ ଆପଣଙ୍କର ଯଦି ସେହିଟି ଟିକିଏ ମୁଁ ବିଜ୍ଞାପନଟା ବାହାର କରିଦେଇଥାନ୍ତି ତାହେଲେ ମୋତେ ସହଜରେ ଟିକିଏ ଲୋକମାନେ ଆପେ ଆପେ ତାଙ୍କର ଆସିକି ମୋ ପାଖକୁ ମୋତେ ଆଉ କୁଆଡ଼େ ଯିବାକୁ ପଡ଼ନ୍ତା ନି ମୁଁ ସାର୍ ଦେଖନ୍ତୁ ମୋର ଫ୍ରଣ୍ଟ ପେଜ୍ରେ ଦରକାର ଫ୍ରଣ୍ଟ ପେଜ୍ରେ ଯେମତି ଜଣେ ପେପର୍ ଆଜ୍ଞା ଯେମତି ଜଣେ ପେପର୍ ଧରୁଥିବ ତ ଫାଷ୍ଟ ମୋ ବିଜ୍ଞାପନ ଟିକିଏ ଦେଖୁଥିବ ଠିକ୍ ଅଛି ଆପଣ ଯେତେ ପଇସା ଦେବେ ନେବେ ମୁଁ ଦେବି ସେଥିରେ ମୋର କିଛି ଅସୁବିଧା ନାହିଁ ବାସ ମୋର ଦରକାର ବାସ ଟିକିଏ କମାଇବାକୁ ଚେଷ୍ଟା କରିବି ନହେଲେ ବି ମୋର ଚଳିବ

ଅ ହ ଆଚ୍ଛା ଆଚ୍ଛା ଦେଖନ୍ତୁ ମୋର କଣ କହିଲେ ମୋର ଟିକିଏ ଅଧିକ ଦରକାର ମୋର ଟିକିଏ ବଡ଼ ବିଜ୍ଞାପନ ନ ଦେଲେ ଲୋକ ଦେଖିବେ କେମିତି ତ ସେହି ହିସାବରେ ବଡ଼ ଆପଣଙ୍କର ରହୁଛି ବୋଧେ ପନ୍ଦରରୁ କୋଡ଼ିଏ ପନ୍ଦରରୁ କୋଡ଼ିଏ ସେମି ଯଉ ରହୁଛି ସେତିକି ସାଇଜ୍ରେ ମୋର ବିଜ୍ଞାପନ ଛାପିବେ ଆଉ ଟିକିଏ ଭଲରେ ଛାପିବେ ଯେମିତି ଲୋକମାନେ ଦେଖୁ ଦେଖୁ ଇଚ୍ଛା ପ୍ରକାଶ କରିବେ ଏହିଟା ଆପଣ କମ ସେ କମ ଦୁଇରୁ ଚାରିଦିନ ପାଇଁ କାଢ଼ନ୍ତୁ ଆଜ୍ଞା ପର୍ ଡ଼େ ଯଦି ଆପଣଙ୍କର ନେଉଛନ୍ତି ସାତହଜାର ତ ଠିକ୍ ଅଛି ମୋର ଦୁଇଦିନ କରନ୍ତୁ ଦୁଇଦିନର ମୋତେ ବହୁତଲୋକ ମିଳିବେ ଆପଣ ଦୁଇଦିନ କରନ୍ତୁ ମୁଁ ତ ଯଉ ଷ୍ଟାଫ୍ ରଖିବି ତାଙ୍କୁ ମୁଁ ଭାବୁଥିଲି ଦଶରୁ ପନ୍ଦର ଦେବି ବୋଲି ଆଉ ଏମିତିରେ ତ ମୋର ବେଶୀ ଖର୍ଚ୍ଚ ଏଇଥିରେ ହିଁ ହୋଇଯିବ ଠିକ୍ ଅଛି କିଛି ନାହିଁ ମୁଁ ଚଳିବ ମୋର ଦୁଇ ଦିନ ପାଇଁ କରନ୍ତୁ ନହେଲେ ଆଜ୍ଞା ଆଜ୍ଞା ହଁ ରହିଲି